ହଁ ରୋଷେଇ କରିବା କାମ କେବଳ ମହିଳାମାନଙ୍କର କିନ୍ତୁ ପୁରୁଷମାନେ ବି ରୋଷେଇ କରିବା ନିହାତି ଦରକାର ଯଦି ସବୁବେଳେ ସବୁବେଳେ ମହିଳାମାନଙ୍କ ଉପରେ ନିର୍ଭର କରିବେ ତାହେଲେ ପୁରୁଷମାନେ ଉପାସ ରହିବେ କେବେ ଯଦି କେବେ ଯଦି କି ଖରାପ ଦେହ ଖରାପ ହେବ ମହିଳାମାନଙ୍କର ତାଙ୍କ ଘରେ କେହି ଆଉ ମହିଳା ନଥିବେ ତାହେଲେ ପୁରୁଷମାନେ କେମିତି ରୋଷେଇ କରିକି ଖାଇବେ ତେଣୁ ପୁରୁଷମାନଙ୍କୁ ବି ରୋଷେଇ କରିବା ନିହାତି ଦରକାର ସେମାନେ ସେମାନେ ବି ଯଦି ଜାଣିଥାନ୍ତି ରୋଷେଇ କରିବା ତାହେଲେ ରୋଷେଇ କରିବା ଜାଣିବେ ତାହେଲେ ସେମାନଙ୍କୁ ବି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ଯଦି ଯଦି କେବେ ଆମ ପରିବାରରେ ମୋ ସ୍ୱାମୀ ମଧ୍ୟ ରୋଷେଇ କରନ୍ତି ରୋଷେଇ କରନ୍ତି ସିଏ ବହୁତ ଭଲ ରୋଷେଇ କରନ୍ତି ମୋର କେବେ ଯଦି ଦେହ ଖରାପ ହେଇଥାଏ କି ମୁଁ ଅସୁସ୍ଥ ଥାଏ କି କେବେ ବାହାରକୁ ଯାଇଥାଏ ମୋ ସ୍ୱାମୀ ଆସିଲା ବେଳକୁ ମୋ ସ୍ୱାମୀ ଆମ ଘରେ ରୋଷେଇ କରିକି ରଖିଦେଇଥାନ୍ତି ମୋ ଦେହ ଖରାପ ହେଇଥିଲେ ବି ସିଏ ରୋଷେଇ କରିକି ମୋତେ ଖୁଆଇଥାନ୍ତି ସିଏ ବହୁତ ଭଲ ରୋଷେଇ କରନ୍ତି ସିଏ ଦିନେ ସିଏ ଥରେ ମୋତେ ରୋଷେଇ କରିକି ଖୁଏଇ ଥିଲେ ମୋତେ ବହୁତ ଭଲ ଲାଗିଥିଲା ତାଙ୍କ ରୋଷେଇ ତେଣୁ କରି ସମସ୍ତ ଘରର ସମସ୍ତ ସବୁ ପୁଅ ମହିଳା ହେଉ କିମ୍ବା ପୁରୁଷ ସମସ୍ତେ ରୋଷେଇ ଶିଖିଥିବା ନିହାତି ଦରକାର ରୋଷେଇଟା ଶିଖିଥିଲେ ପୁରୁଷମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ରୋଷେଇ କାମ ଝିଅମାନଙ୍କର ସତ କିନ୍ତୁ ପୁଅମାନେ ବି ପୁରୁଷମାନେ ବି କରିବା ଦରକାର ଯାହାଫଳରେ ସେମାନେ କେବେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ